ଆମର ଘରେ ଯେଉଁ ଜୀବଜନ୍ତୁ ପାଳନ ହଉଛି ଗାଈ ଆମର ଗାଈ ହଉ କୁକୁଡ଼ା ଆମେ ଗାଈ କୁକୁଡ଼ା ମେଣ୍ଡା ଛେଳି ଆଉ ଆମେ ସବୁ ପଶୁ ଏଇ ଯେଉଁ ଗୃହପାଳିତ ପଶୁ ପକ୍ଷୀଙ୍କୁ ପାଳନ କରୁଛୁ ଆମର ପୂର୍ବରୁ ବାପା ଜେଜେବାପା ମାନେ ବି କରୁଥିଲେ ଆଉ ତାଙ୍କଦ୍ଵାରା ବି କିଛି ବେନିଫିଟ ହଉଛି ତାଙ୍କର ଗୁହାଳ ଦରକାରେ ଗୁହାଳ ଗୁହାଳ ଗୋବର ତାଙ୍କ ଦାନା କୁଟା ଖାଦ୍ୟ ଆଜ୍ଞା ଦେଇକି ଆମେ ଇଏ କରୁଛୁ ତାପରେ ଆଉ ସେମାନଙ୍କ ଠାରୁ ଧର କୁକୁଡ଼ା ରଖୁଛୁ ମେଣ୍ଢା ରହୁଛନ୍ତି ଛେଳି ରହୁଛନ୍ତି ତାଙ୍କର ଆମେ ଲାଳନ ପାଳନ କେମିତି ଖାଇବେ କେମିତି କ'ଣ ଯତ୍ନ ତାଙ୍କୁ ଠିକ୍ ସମୟରେ ଇଏ ମାନେ ଖାଦ୍ୟ ଦିଆଯାଉଛି ତାପରେ ସେ ଯାହାବି ଆବର୍ଜନା ହଉଛି ସେଠାରେ ରଖିବା ପାଇଁ ବହୁତ ଇଛୁକ ଆଉ କିଛି ଲୋନ ଦେଲେ ଆଉ ଟିକେ ଆଜ୍ଞା ବଢ଼ନ୍ତା କି ଗାଈ ଗୋଟେ ଜାଗାରେ ଚାରିଟା ବି ରଖି ପାରନ୍ତେ ଗୃହପାଳିତ ପକ୍ଷୀ କୁକୁଡ଼ା ବତକ ଫତକ ବି ରଖୁଛୁ ଆଉ ଛେଳି ମେଣ୍ଢା ବି ରହୁଛନ୍ତି ତାଙ୍କୁ ବି ଜଗୁଆଳି ରହିଛନ୍ତି ଜଗୁଆଳି ନେଇକି ଚରା ଚୁରି ତାଙ୍କ ଯତ୍ନ କରୁଛନ୍ତି ଇଏବି ବହୁତ ଲାଭଜନକ ଗୃହପାଳିତ ଇଏ ତାଙ୍କ ଫିସ ଯେତେ ପଇସା ବି ଖର୍ଚ୍ଚ ହେଲେବି ଆମେ ସେଠାରେ ବି ପରିବାର ବି ପ୍ରତି ପୋଷଣ ହେଇ ପାରନ୍ତେ ଆମକୁ ପୂର୍ବ ପୁରୁଷ ଆମ ଜେଜେବାପା ବାପା ଏମାନେ ଏଇ ଜଗୁ ଜୀବଜନ୍ତୁ ପାଳନ କରି ସେମାନଙ୍କର ସେବା କରନ୍ତି ତାଙ୍କ ଯତ୍ନ କରନ୍ତି ତାଙ୍କ ଦ୍ଵାରା ବି ବେନିଫିଟ ପାଆନ୍ତି ଗାଈ ଛେଳି ମେଣ୍ଢା ତାଙ୍କ ଖାଦ୍ୟ ଦେଲେ ଗାଈ କ୍ଷୀର ଫିର ବିକ୍ରି କରିକି ଘର ପରିବାର ବି କିଛି ଟା ଆଜ୍ଞା ସେପ ହେଇପାରେ ଆଉ କିଛି ସାହାଯ୍ୟ କଲେ ଆଉ ଟିକେ ଆଜ୍ଞା ଆଗକୁ ଆଗକୁ ଜିନିଷଟା ବଢ଼ି ଚାଲିବ